ମୁଁ ପ୍ରଥମେ ଏକ ବ୍ୟାଙ୍କର ରିସେପସନିଷ୍ଟ ଭାବରେ କାମ କରୁଥିଲି ଏବଂ ମୋର ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା ସେହି ସମୟରେ ମୋତେ ଏହା ନିଷ୍ପତି ନେବାର ଥିଲାକି ମୁଁ ମୋର ଚାକିରିକୁ ରଖିବି ଅଥବା ଘରଲୋକଙ୍କ କଥା ମାନି ବିବାହ କରି ନେବି ସେହି ସମୟରେ ମୁଁ ମୋ ଭାଇ ଏବଂ ବଡ଼ ଭଉଣୀଙ୍କ ପାଖରୁ ପରାମର୍ଶ ନେଇଥିଲି ତାଙ୍କ ପରାମର୍ଶ ଏହା କହୁଥିଲା ଯେ ତୁମେ ଏବେ ବିବାହ କରିନିଅ ଏବଂ ତୁମର ଯୋଗ୍ୟତା ବଳରେ ପୁଣି ଥରେ ଚାକିରିକୁ ଫେରିଯାଅ ଏହି ପରାମର୍ଶ ଶୁଣି ମୋତେ ବହୁତ ଗର୍ବିତ ଏବଂ ଆନନ୍ଦିତ ଅନୁଭବ ହୋଇଥିଲା ଏହା ପରେ ମୁଁ ବିବାହ ପାଇଁ ରାଜି ହୋଇଯାଇଥିଲି ଏବଂ ବିବାହର ଦୁଇ ବର୍ଷ ପରେ ମୁଁ ପୁଣି ଥରେ ମୋ ଚାକିରିକୁ ଫେରି ଯାଇଥିଲି ଏବଂ ଏବେ ମଧ୍ୟ ମୁଁ ମୋ ଚାକିରି ଏବଂ ତା ସହିତ ଅନ୍ୟାନ୍ୟ ବୃତ୍ତି ଗୁଡ଼ିକୁ ଅବଲମ୍ବନ କରି ଆଗକୁ ବଢ଼ି ଚାଲିଛି